ମୁଁ ମୋର ରୋଷେଇ ଘରରେ ପରିବାରର ଅନ୍ୟ ସଦସ୍ୟ ଓ ମୋର ବନ୍ଧୁମାନଙ୍କ ସହ କିଛି ସମୟ ବିତାଇଥାଏ କାରଣ ରୋଷେଇ ମିଳିମିଶି କରିବା ଦ୍ୱାରା ମୁଁ ସେମାନଙ୍କଠାରୁ କିଛି ଶିଖିଥାଏ ଏବଂ ସେମାନଙ୍କୁ ମୋର କିଛି ଉପାୟ ମଧ୍ୟ କହିଥାଏ ଏହାଦ୍ୱାରା ଜ୍ଞାନର ବିକାଶ ବଢ଼ିଥାଏ ଏବଂ ଖାଦ୍ୟର ସ୍ୱାଦ ମଧ୍ୟ ବଢ଼ିଥାଏ ଯଦି ପରସ୍ପରକୁ ନିଜ ନିଜର ଉପାୟ ବା ପ୍ରଣାଳୀ କହିବା ଆମେ ଜାଣିପାରିବା ନୂଆ ନୂଆ ଉପାୟରେ କିପରି ରୋଷେଇ କରିପାରିବା